ଆମ ପୁରୀ ଜିଲ୍ଲାରେ ବହୁତ ପର୍ଯ୍ୟଟନସ୍ଥଳୀ ଅଛି ଯେମିତିକି ପୁରୀ ଜିଲ୍ଲାରେ ଆମ ଜଗନ୍ନାଥ ମନ୍ଦିର ତା'ପରେ ସମୁଦ୍ର ତା'ପରେ ଏପଟେ ଅଛି ଜଗନ୍ନାଥ ବଲ୍ଲଭ ଏପଟେ ଅଛି ଏମିତି ବହୁତପ୍ରକାର ଅଛି ତା'ପରେ ଏଠି କୋଣାର୍କ ଚନ୍ଦ୍ରଭାଗା ତା'ପରେ ଆମର ହେଉଛି ସମୁଦ୍ର ଯେଉଁ ଭିତରେ ଅଛି କାଳିଜାଇ ମନ୍ଦିର ତା'ପରେ ସାତପଡ଼ା ଏମିତି ସବୁ ବହୁତପ୍ରକାର ପର୍ଯ୍ୟଟନସ୍ଥଳୀ କି ବି ବହୁତପ୍ରକାର ଲୋକ ବି ଆକର୍ଷଣ ହେଇକି ବି ବହୁତ ଲୋକ ଆସନ୍ତି ସେଠିକି ବୁଲିବାପାଇଁ ବହୁତପ୍ରକାର ପର୍ଯ୍ୟଟନ ସ୍ଥଳୀ ଅଛି ନା ସେଇଠୁ ସବୁ ବହୁତ ଆକର୍ଷଣୀୟ ଜାଗା ନା ଅଲାରନାଥ ଅଛି ଏମିତିକି ବହୁତପ୍ରକାର ଜାଗା ବି ଅଛି ସେଠିନା ସବୁଠିକି ସେମାନେ ବୁଲିବାକୁ ଆସନ୍ତି କୋଣାର୍କ ସିଏ ବି ବହୁତ ବଡ଼ ସିଏ ବି ଗୋଟେ ପର୍ଯ୍ୟଟନସ୍ଥଳୀ ଏମିତି ସବୁ ବହୁତପ୍ରକାର ଇଏ ଅଛି ସେଟିକି ସବୁ ଆସନ୍ତି ସବୁ ବୁଲିବାପାଇଁ ଲୋକ ସବୁ ସବୁଠୁ ବଡ଼ ହେଲା ଜଗନ୍ନାଥ ମନ୍ଦିର ତା'ପରେ ଏବେ ସେ ଯେଉଁ ଶ୍ରୀ ସେତୁ ନିର୍ମାଣ ହେଇଗଲା ସେଇଟାବି ଗୋଟେ ହେଇଗଲା ସେଇଟାବି ଗୋଟେ ମାନେ ପୂରା ଫେମସ୍ ଜାଗା ହେଇଗଲା ବେଶି ଯାହା ଥିଲା ଥିଲା ଏବେ ବହୁତପ୍ରକାର ସେଇଟା ବି ବହୁତ ଇଏ ହେଇଗଲା ତା'ପରେ ସେଇଠି ଯେଉଁ ସୁବର୍ଣ୍ଣ ବେଳାଭୂମି ବି ସେଇଟା ବହୁତ ଭଲ ସେଇଠି ସମସ୍ତ ଲୋକମାନେ ଗଲେ ଆଗ ସେଠିକି ଯିବେ ବେଳାଭୂମିରେ ଗଲେ ସେଇଟା ବି ପର୍ଯ୍ୟଟନସ୍ଥଳୀ ନା ସେଠିବି ବୁଲାବୁଲି କଲେ ଏମିତି ସବୁ ବହୁତପ୍ରକାର ଜିନିଷ ସେଇଠି ଅଛି ଆଉ ଜଗନ୍ନାଥ ମନ୍ଦିର ହେଲା ସବୁଠୁ ଗୋଟେ ବଡ଼ମନ୍ଦିର ପୁରୀର ଇଏ ଆଉ ଇଏ ବହୁତପ୍ରକାର ଜିନିଷ ସେଇଠି ଅଛି ଦେଖିବାକୁ ମିଳୁଛି ସେଇଠି ବି ବୁଲିବାକୁ ସବୁବି ସୁବିଧା ହେଇଗଲାଣି ଏବେ ସେଇଠି ରହିବାପାଇଁ ସବୁ ଖାଇବାପାଇଁ ସବୁ ସୁବିଧା ଏଇଟା ଆମର ସେଇଟା ହେଲା ପର୍ଯ୍ୟଟନସ୍ଥଳୀ ନା ପୁରୀ ସବୁଠୁ ବଡ଼ ଇଏ